ଆମ ଓଡ଼ିଶାରେ ବହୁତ ବହୁତ ଲେଖିବା ସମୟରେ ଆପଣ କହିବେ ବି ହଁ ମୁଁ ମୁଁ କୌଣସି ପ୍ରକାରର ଅସୁବିଧା ଅସୁବିଧା ହଁ ପାଉଛି ମୁଁ ବହୁତ ଲମ୍ୱା ଲିଷ୍ଟ ଦେଇ ଦେଉଛନ୍ତି ଏବଂ ବହୁତ ଜିନିଷ ଲେଖିବା ଲେଖିପାରନ୍ତି ନାହିଁ କାରଣ ମୁଁ କିଛି ନା କିଛି ଗୋଟେ ନା ଗୋଟେ ଗୋଟେ ଲେଖିପାରୁନି ବହୁତ ଲମ୍ବା ଲିଷ୍ଟ ଦେଉ ଦେଉଛନ୍ତି ଏହି କାରଣର ମୁଁ ମୁଁ ବହୁତ ଲିଷ୍ଟ ଲମ୍ବାରେ ଲେଖିପାରୁନି କିନ୍ତୁ ସେହି ସମୟରେ ଲେଖିବା କିନ୍ତୁ ସିଏ ତାଙ୍କର ପଢ଼ିପାରୁନି କିନ୍ତୁ ସେ ମୁଁ ମୋତେ କୌଣସି ସୁବିଧାର ସୁଯୋଗ ପାଇଛିି ଏବଂ ମୁଁ ବହୁତ ଲମ୍ବା ଲିଷ୍ଟ ଦେଇଛନ୍ତି ଏବଂ ମୁଁ ସେତେବେଳେ ପାଇଁ ଲେଖିପାରୁନି କିନ୍ତୁ ସେହି କାଳର ମଧ୍ୟରେ ମୁଁ ସୁଯୋଗ ପାଇବାର ମୁଁ କୌଣସି ସୁବିଧା ସୁଯୋଗର ସୁବିଧା ହଁ ପାଉଛି ମୁଁ କାରଣର ବହୁତ ଲମ୍ବା ଲମ୍ବା ଲାଇନ୍ ଲେଖିବାକୁ ଦେଉଛନ୍ତି କିଛି ନା କିଛି ଦେଉଛନ୍ତି କରିବାର ସୁବିଧା ସୁଯୋଗ ପାଇନାହାନ୍ତି କିନ୍ତୁ କିନ୍ତୁ ମୁଁ ବହୁତ କାରଣର ସୁଯୋଗ ପ୍ରଦାନ କରିଛି ଏବଂ ସେଇ କାରଣର ଲମ୍ବା ଲମ୍ବାରେ ଲେଖିପାରୁନି କିନ୍ତୁ ମୋ ପାଠରେ ବହୁତ ମନରେ ଲେଖିଛି ଏବଂ କୌଣସି ହଁ ମୁଁ ବହୁତ ଲମ୍ବାରେ ଲେଖିପାରୁନି କିନ୍ତୁ ସେଇ କାରଣର ମୁଁ କେଉଁଗୁଡ଼ା ଲେଖିବି ଭାବିପାରୁନି କିନ୍ତୁ ବହୁ ବହୁ ଜିନିଷ ଦେଇ ଦେଇଦେଇଛନ୍ତି କରିବା ପାଇଁ କିଛି କିଛି ମୁଁ କରିପାରୁଛି କିନ୍ତୁ ମୁଁ ଭାବୁଛି ଯେ କରିବାର ସୁଯୋଗ ମିଳିଲେ ମୁଁ ସବୁ କିଛି କରିଦେବି ମୁଁ କରି ପାରୁଛିି କିନ୍ତୁ ମୁଁ ମଧ୍ୟମରେ ଏଇ କାଣର ସୁଯୋଗ ସୁବିଧାର କହିବାର କିନ୍ତୁ ଲେଖିପାରନି ସମୟରେ ସମୟରେ ମୁଁ ଟାଇମରେ ଦେଇପାରୁନି କିନ୍ତୁ ସେ ସତ୍ୟ ଭାବରେ ଗ୍ରହଣ କରିଛି ଏବଂ ଏବଂ ମୁଁ ଲେଖିପାରିନି ମୁଁ ନିଜକୁ ସ୍ଵୀକାର କରଛି ମୁଁ ମନେ ମନେ ଭାବେ ମୁଁ ଗୋଟିଏ ନିଜେ ନିଜେ ଲେଖିବାର ମନେ ଅଭ୍ୟାସ କରିବା କଥା କାରଣ ନିଜେ ନିଜେ ଲେଖିପାରିଲେ ଯେତିକି ଲେଖିବା ସେତିକି ଭଲ ହୋଇପାରନ୍ତି ଯଦି କାହାର ମନରେ ଧ୍ୟାନ ଅଜ୍ଞାନ ଅସତ୍ୟତା ହୋଇପାରନ୍ତି ତାହାର ମନ ଭାବରେ ସୃଷ୍ଟି କରିପାରନ୍ତି ମୁଁ ତାପରେ ଲେଖିବି